ଗୌରୀ ଶଙ୍କର ହୋଟେଲ୍ରୁ କହୁଥିଲେ ନାହିଁ ମୁଁ କହୁଥିଲି କି ଆପଣଙ୍କର ହୋଟେଲ୍ରେ ମିଲ୍ଟା କେତେ କ'ଣ ରହୁଛି ଆମେ ମଗାଇବାର ଥିଲା ବିରିୟାନୀ ରେଟ୍ କେତେ ରହୁଛି ମଟନ୍ କେତେ ଚିକେନ୍ ପନିର ମସରୁମ୍ ଆପଣଙ୍କ ରେଟ୍ଟା କେତେ କ'ଣ ରହୁଛି ଆ କମ୍ ରେଟ୍ ଅନୁସାରେ ଆପଣ କହିବେ କ'ଣ ଆମେ ବିରିୟାନୀଟା ଟିକେ ମଗେଇଥାନ୍ତୁ ଆଜ୍ଞା ଆଜ୍ଞା ଆମେ ଫୋ ଫୋନ ପେରେ ଆପଣଙ୍କୁ ପେ କରିଦେବୁ ଆମ ସିନ୍ଧଳ ସ୍କୁଲ୍ ପାଖ ଘର ଆଉ ଆପଣଙ୍କ ହୋଟେଲ୍ରେ ରେଟ୍ କେତେ କ'ଣ ରହୁଛି ଆଜ୍ଞା ଯେଉଁଟା କମ ରେଟ୍ ରହିବେ ଖାଦ୍ୟର ରେଟ୍ ଯାହା ରହିବ ଆପଣ କହିବେ ଆମେ ସେଇ ହିସାବରେ କମ ରେଟ୍ ହିସାବରେ ଚିକେନ୍ କି ବିରିୟାନି ମଗାଇବାର ଅଛି ହଁ ଆଜ୍ଞା ଆ ଯଥା ଶୀଘ୍ର ସମୟରେ ଆପଣ ପହଞ୍ଚାଇଲେ ଆଜ୍ଞା ସିନ୍ଧଳ ସ୍କୁଲ୍ ପାଖ ଆପଣ ଡେଲିଭରି କରିଦେଇଥିଲେ ଆମେ ଫୋନ୍ ପେରେ ପେ କରିଦେଇଥାନ୍ତୁ ଆପଣଙ୍କୁ ପଇସାଟା ଆଉ ଆଜ୍ଞା ଆଜ୍ଞା ଠିକ୍ ଅଛି